ବିଜୁଲିର୍ କଥା ହେମା ବେଲେ ଆମର୍ ଇଆଡ଼େ ଲାଇନ୍ ବଲି କହେସୁଁ ଆଉ ସେ ଲାଇନ୍ ତାର୍ମାନେ ହେଲେ ବହୁତ୍ ତାର୍ମାନେ ଆମର୍ ଘର୍ମାନ୍କୁ ଆମେ ଭଲ୍ସେ ରହିପାର୍ସୁଁ ଆମର୍ ଘର୍ ତାର୍ମାନେ କେନ୍ କେନ୍ଟା କାଣା ସାମାନ୍ମାନେ ଭଲ୍ସେ ରଖିପାର୍ସୁଁ ବହୁତ୍ ଭଲ୍ ଲାଗ୍ସି ଲାଇନ୍ ଜିନିଷ୍ଟା ବାକି ଆମର୍ ଇଆଡ଼େ ବର୍ଷା ମାସେ ଟିକେ ଲାଇନ୍ ଟିକେ ଯାଏସି ଏନ୍ତା ବର୍ଷା ବୁର୍ଷି ହେବା ଧୁକା ଧୁକି ହେବା ବେଲେ ଆମର୍ ଲାଇନ୍ ମନେ ଯାଏସି ଆଉ ସେତେବେଲେ ଟିକେ ଅସୁବିଧା ହେସି ଯଦି କେନ୍ ଗଛ୍ ପଡ଼ିଯାଇଥିବା ସେ ସବୁ ତାର୍ମାନେ ସବୁ ସେଟିଂ କର୍ସନ୍ ଲାଇନ୍ ମେନ୍ ମାନେ ଆଉ ତାପରେ ଲାଇନ୍ ଦେସନ୍ ଭଲ୍ ଲାଗ୍ସି ଘଣ୍ଟେ ଘଣ୍ଟେ ଯାଏସି ଆରୁ ଆମର୍ ଖରା ମାସ୍କେ ଦେଖଲେ ଖରା ମାସେ ଟିକେ ବେଶି ତାର୍ମାନେ ଯାଏସି ସେଟା କେନ୍ତା ଯାଏସି ଯେ ତ ଆମେ ଜାନି ନାଇଁପାରୁଁ ବାକି ଖରା ମାସେ ଆମେ ଲାଇନ୍ ଯୋଗୁଁ ତାର୍ ମାନେ ଆମେ କୁଲର୍ ପଙ୍ଖା ଚଲେଇ କରି ଆମର୍ ଶରିର୍କେ ଆମେ ବଚାସୁଁ ଥଣ୍ଡା କର୍ସୁଁ ଆଉ ଯଦି ଲାଇନ୍ ପଲାଲେ ଖରା ମାସେ ଆମ୍କୁ ବହୁତ୍ ପ୍ରବ୍ଲେମ୍ ହେସି ଆଉ ଲାଇନ୍ ତାର୍ମାନେ ନାଇଁ ଯଉ ନାଇଁ ଯଉ ବୋଲି ତାର୍ମାନେ ଆମେ ଭାବ୍ସୁଁ ଆରୁ ଇଟା ଆମର୍ ସରକାର୍କେ ନିବେଦନ୍ ଯେ ନାଇଁ ଯାଏତା ବେଲେ ଲାଇନ୍ ଖରା ମାସେ ବହୁତ୍ ଭଲ୍ ହେତା ବିଚ୍ ନୁ ଏନ୍ତା ଘଣ୍ଟେ ଘଣ୍ଟେ ଅଧା ଅଧା ଘଣ୍ଟା ଯାଏସି ହେନ୍ତା କିଛି ତାର୍ମାନେ ନାଇଁ ନ ସବୁ ଭଲ୍ ଅଛେ ସବୁ ସବୁ ଭଲ୍ ଅଛେ